ପହଁରିବା ସମସ୍ତଙ୍କ ପାଇଁ ଏକ ଭଲ ବ୍ୟାୟାମ ଯାହାଫଳରେ ମୁଁ ମଧ୍ୟ ପହଁରା ଶିଖିବା ପାଇଁ ବହୁତ ଥର ଚେଷ୍ଟା କରିଛି ଏବଂ ପାଖରେ ଥିବା ପୋଖରୀ ବା ନଦୀରେ ପହଁରା ଶିଖିଛି କିନ୍ତୁ ସମ୍ପୂର୍ଣ୍ଣ ରୂପେ ପହଁରା ଏକୁଟିଆ ଶିଖି ହୁଏନି କାରଣ ସିଏ ଏକ ମାନେ ଆପଣଙ୍କର ଜୀବନ ସଙ୍କଟ ଜିନିଷ ତେଣୁ ପ୍ରତ୍ୟେକ ସମୟରେ କୌଣସି ନା କୌଣସି ଅଭିଜ୍ଞ ବ୍ୟକ୍ତି ବା କୌଶଳ ବ୍ୟକ୍ତି ପାଖେରେ ଥିବା ସମୟରେ ପହଁରା ଶିଖାଯାଏ ଏବଂ ପହଁରା ଶିଖିଥିଲେ ସବୁ ସମୟରେ କାମରେ ଆସେ ଆଉ ପ୍ରାୟ ସମୟରେ ଆମେ ଅନ୍ୟକୁ ମଧ୍ୟ ସାହାଯ୍ୟ କରିପାରିବା ଆଉ ପହଁରା ଶିଖିଥିବା ବ୍ୟକ୍ତିମାନେ ସବୁବେଳେ ଫୁର୍ତ୍ତି ରହିଥାନ୍ତି କାହିଁକିନା ପହଁରାଟା ଏକ ଶରୀରର ସଠିକ୍ ବ୍ୟାୟାମ ଆମେ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାଉ କିନ୍ତୁ ପହଁରାଟା ଗୋଟେ ସଠିକ୍ ବ୍ୟାୟାମ ଆଉ ପହଁରା ଶିଖିବା ନିହାତି ରୂପେ ସମସ୍ତଙ୍କ ପାଇଁ ଭଲ ଆଉ ଏହି କୌଶଳକୁ ସମସ୍ତେ ଶିଖିବା ଦରକାର ଏହି କୌଶଳରେ ସମସ୍ତଙ୍କର ଶରୀର ଭଲ ରହିଥାଏ